ମତେ ଗୀତ ଶୁଣିବାକୁ ବହୁତ୍ ଭଲ ଲାଗେ ଗୀତ ଶୁଣିବାକୁ ଭଲ ଲାଗେ ବହୁତ୍ ଗୀତ ଶୁଣେ ଓଡ଼ିଆ ଗୀତ ମତେ ବହୁତ୍ ଭଲ ଲାଗେ ଓଡ଼ିଆ ହିନ୍ଦୀ ସମ୍ବଲପୁରୀ ସବୁ ଗୀତ ଶୁଣେ ମୁଁ ହ୍ୟୁମାନ୍ ସାଗର୍ ଋତୁରାଜ ସ ତାଙ୍କ ଗୀତ ମତେ ବହୁତ୍ ଭଲ ଲାଗେ ହ୍ୟୁମାନ୍ ସାଗର୍ ଭଲ ସ୍ୱର ଦେଇ ଗାଇଥାଏ ସେଥିପାଇଁ ତା ଗୀତ ମୋତେ ବହୁତ ଭଲ ଲାଗେ ଯେତେବେଳେ ବି ମନ ଦୁଃଖ ହୋଇଥାଏ ହ୍ୟୁମାନ୍ ସାଗର୍ ନାହିଁତ ଋତୁରାଜ୍ ତାଙ୍କ ଗୀତ ମୁଁ ଲଗାଇ ଦେଇ ଶୁଣିଥାଏ ମନ ଦୁଃଖ ହେଲେ କି ମୋ ଯେତେବେଳେ ଫ୍ରି ହୋଇଥାଏ ତାଙ୍କ ଗୀତ ଶୁଣେ ମୁଁ ମୋତେ ଗୀତ ଶୁଣିବାକୁ ବହୁତ୍ ଭଲ ଲାଗେ ହ୍ୟୁମାନ୍ ସାଗର୍ ଗୋଟେ ବହୁତ୍ ଭଲ ସିଙ୍ଗର୍ ଆମର ଯେଉଁ ରିସେସ୍ପନ୍ ଆଉ ଆଉ ଯେଉଁ ଇଏ ଭୋଜି ଫୋଜି ହେଉଛି ଯେଉଁଠି ହେଇଠି ବି ଗୀତ ବାଜିଥାଏ